ଅନ୍ୟ କାହାକୁ ବଗିଚା ତିଆରି କରିବାବେଳେ ସାହାଯ୍ୟ କରିବାକୁ ବହୁତ ଖୁସି ଲାଗେ ଆଉ ନିଜର ମଧ୍ୟ ଏମିତି ଗୋଟେ ବଗିଚା କେତେବେଳେ ମୁଁ ଯଦି ତିଆରି କରିପାରିବି ତାହେଲେ ସେସବୁ ବି ଭାବିକି ବହୁତ ଖୁସି ଲାଗେ ଆଉ ଯଦି ସେମାନଙ୍କର କିଛି ଭୁଲ୍ ହୁଏ ଯେମିତିକି ଟିକିଏ ଲଗେଇ ଲଗେଇ ଲଗେଇ ଦିଅନ୍ତି ତ ସେମାନଙ୍କୁ ଆମେ କହୁଛୁ ହଁ ଟିକିଏ ଛାଡ଼ି ଛାଡ଼ିକି ଲଗାଅ କିମ୍ବା ଟିକିଏ ପାଣି ଏତିକି ଦିନ ବ୍ୟବଧାନରେ କିଛି ଦିନ ବ୍ୟବଧାନରେ ପାଣି ଦେବ ପାଣିକୁ ଏ ଆସ୍ତେ ଆସ୍ତେ ଉପର ପଟୁ ଦିଆଯିବ କିମ୍ବା ଏଇସବୁ କେତେ କ'ଣ କେତେ ପରିମାଣର ସାର କିମ୍ବା ଖତ ଦିଆଯିବ ସେଇସବୁ ବିଷୟରେ ଆମେ କିଛି କିଛି ଯାହା କିଛି ବି ଜାଣିଥାଉ ତ ଫୁଲଫଳକୁ ନେଇକି ସେଇସବୁ ବିଷୟରେ ତାଙ୍କୁ କିଛି କିଛି ତାଙ୍କୁ କହିଥାଉ ଯେତେବେଳେ ଏଇସବୁ ପରେ ଯେତେବେଳେ ହୁଏ ଆମର କଥାରେ ସେଇସବୁ ଜିନିଷ ଠିକ୍ ଠିକ୍ ହୋଇଯାଏ ତ ସେଇଟା ହିଁ ବେଶି ଖୁସି ଲାଗେ